ଆମର ବଡ଼ ପର୍ବ ହେଉଛି ରଜ ଯେଉଁ ରଜ ପର୍ବରେ କି ବରୁଣେଇରେ ମାନେ ଗୋଟିଏ ବରୁଣେଇ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଥାଏ ବିଭିନ୍ନ ପ୍ରକାରର ମାନେ ଯାହାବି କିଛି ଜିନିଷ ପଡ଼ିଥାଏ ଯେତେବେଳେ ବରୁଣେଇ ମାନେ ଆମେ ଯାଉ ଠାକୁରଙ୍କୁ ଦର୍ଶନ କରୁ ତ ବୁଲା ବୁଲି କରୁ ରଜ ହେଉଛି ଆମର ବଡ଼ ପର୍ବ ରଜ ଆମର ପାଞ୍ଚଦିନ ପାଳନ ହୁଏ ତ ଯେମିତି କି ସଜବାଜ ହେଉ ପହଲି ରଜ ହେଉ ରଜ ସଂକ୍ରାନ୍ତି ହେଉ ଭୂମି ଦହନ ହେଉ ବସୁମତୀ ସ୍ନାନ ହେଉ ତ ଏହି ପାଞ୍ଚଦିନ ଆମେ ବହୁତ ପ୍ରକାର ମଜାମସ୍ତି କରୁ ନୂଆ ଡ୍ରେସ ପିନ୍ଧୁ କି ଯେମିତିକି ପିଠା ଖାଉ ମାନେ ଯିଏ ମାନେ ଦୋଳି ଖେଳୁ ଯେଉଁମାନେ ବି ଡାକନ୍ତି ତାଙ୍କ ଘରକୁ ଖାଇବା ପାଇଁ ବି ଯାଉ ରଜ ପାଳୁ ପାନ ଖାଉ ଏମିତି ବିଭିନ୍ନ ପ୍ରକାରର ଆମେ କାର୍ଯ୍ୟ ମାନେ କରୁ ତ ସେହି ରଜରେ ଆମର ବାରୁଣେଇରେ ଗୋଟିଏ ଯାତ୍ରା ହୁଏ ଯେଉଁଠିକି ଆମେ ଯାଉ ଆମେ ଯାଉ ବିଭିନ୍ନ ପ୍ରକାର ମାନେ ଆମେ ଜିନିଷ କିଣୁ ଦୋଳି ବି ଖେଳୁ ବିଭିନ୍ନ ପ୍ରକାର ମାନେ ହେଠି ନାଚ ଗୀତର ଅନୁଷ୍ଠିତ ମଧ୍ୟ ହୁଏ ଠାକୁର ଦର୍ଶନ କରୁ ପାହାଡ଼ ଚଢ଼ୁ ସେଠି ଗୋଟିଏ ସୀତା କୁଣ୍ଡ ବୋଲି ଥାଏ ତ ପାହାଡ଼ ଚଢ଼ିକି ଦେଖିବାକୁ ମଧ୍ୟ ଯାଉ ତ ମୋ ଜୀବନର ଗୋଟିଏ ସ୍ମୃତି ହେଲା ତ ଥରେ ଆମେ ସାଙ୍ଗମାନେ ବୁଲି ବା ପାଇଁ ଯାଇଥିଲୁ ବରୁଣେଇ ପାହାଡ଼ ତ ସେ ପାହାଡ଼ଟି ମାନେ ବହୁତ ବଡ଼ ନା ଖରା ହେଉଥିଲା ତ ଆମେ ଯାଇ ପାରିଲୁ ଯେ ଆମ ଆମ ଭିତରୁ ଜଣେ ସାଙ୍ଗ ହେଉଛି ମାନେ ଚଢ଼ିକି ଯାଇପାରିଲା ନାହିଁ ତ ସେ ଅଧା ବାଟରେ ରହିଗଲା ତ ସେହିଠୁ ଆମେ ଅଧା ବାଟରୁ ପୁଣି ଫେରିକି ଆମକୁ ଆସିବା ପାଇଁ ଆମକୁ ପଡ଼ିଲା ସେହିଟା ହେଉଛି ଆମର ଗୋଟିଏ ସ୍ମୃତି ହୋଇକି ରହିଗଲା ତ ଏତିକି ମାନେ ଆମେ ଯାଇଥିଲୁ ଏମିତି ମଜାମସ୍ତି କଲୁ ସେହିଟା ହିଁ ଆମର ଗୋଟିଏ ସ୍ମୃତି ହୋଇକି ରହିଗଲା